ଆଜ୍ଞା ନମସ୍କାର ମୁଁ ରମେଶ କୁମାର ସ୍ୱାଇଁ ରମେଶ କୁମାର ସ୍ୱାଇଁ କହୁଛି ସେତେବେଳେ ମୁଁ ମାଛ ଧରିବାକୁ ଯିବାବେଳେ ମାଛ ଯେତେବେଳେ ଧରିବାକୁ ଯାଉ ସେତେବେଳେ ମାଛ ଧରିବାପାଇଁ ଆମେ ଆମ ସାଥିରେ ମୁଗୁରା ଜାଲ ଆମେ ଏମିତି ସାଧାରଣତଃ କିଛି ନେଇକି ଯାଉ ମାଛ ଧରିବାପାଇଁ କି ଆଜିକାଲି ଏବେ ଆଉ ସେତେ ମୁଗୁରାର ୟୁଜ୍ ନାହିଁ ମୁଗୁରା ବୋଲି କ'ଣ କେହି ଜାଣିନାହାଁନ୍ତି ଏବେ ଆଧୁନିକ ଅବସ୍ଥାରେ ଇଲେକ୍ଟ୍ରିକ୍ ୱାର୍ ବନିଗଲେଣି ଯେଉଁମାନେ କରେଣ୍ଟ୍ ଦେଇକି ମାଛ ଧରୁଛନ୍ତି ଆଉ ସେତେବେଳେ ଆମେ ବନିଶୀ ଛଡ଼ ଆମେ କ ବାଉଁଶ କଣିକାଟି ବନିଶୀ ଛଡ଼ କରି ଆମେ ମାଛ ଧରୁଥିଲୁ ଏଇନା ସେମିତି ନାହିଁ ଏଇନା ମେସିନ୍ ସବୁ ହେଇସାରିଲାଣି ଯେଉଁଟା ରାଉଣ୍ଡିଂ ବାଲା ମଟର ଲାଗିସାରିଲାଣି ସୂତା ପକେଇ ଜିଅଲ ପକେଇ ସେମିତି ମାଛ ଧରୁଛନ୍ତି ଏବେ ବୋଟ୍ରେ ଯାଇ ମାଛ ଧରୁଛନ୍ତି ସେତେବେଳେ ନଥଲା ଏବେ ବହୁତ କିଛି ବଦଳି ଯାଇଛି କିଛି ବର୍ଷ ତଳେ ଯେଉଁଟା କିଛି ବର୍ଷ ତଳେ ମାଛ ଧରିବାପାଇଁ ଆମର ଯାହା ଯାହା ପଦ୍ଧତି ଲାଗୁଥିଲା ଆମେ ଯେଉଁ ଯେଉଁ ଦେଶୀ ଜିନିଷ ବ୍ୟବହାର କରୁଥିଲୁ ଏବେ ସେ ଜିନିଷ ନାହିଁ ସେ ଜିନିଷ ବହୁତ ଚେଞ୍ଜ୍ ହେଇସାରିଲାଣି ଆଉ ସେତେବେଳେ ଆମେ ଯେଉଁ ମାଛ ଧରୁଥିଲୁ ବହୁତ ମାଛ ଧରା ପଡ଼ୁଥିଲେ ତଥାପି ଆମ ଅନୁସାରେ ଯେତିକି ଧରା ପଡ଼ୁଥିଲେ ଏବେ ତା'ଠୁ ଡବଲ୍ ଧରୁଛନ୍ତି କାରଣ ସେତେବେଳେ ପରିଶ୍ରମ ଅଧିକା ଥିଲା ଏବେ ପରିଶ୍ରମ କମ୍ ରହୁଛି ଏମିତି ସେ ଯାହା ପୂର୍ବରେ ଯାହା ଯେମିତି ମାଛ ଧରା ପଡ଼ିବେ ଏବେ ଟିକିଏ ବଦଳିଯାଇଛି କାରଣ ଯୁଗ ଚେଞ୍ଜ୍ ହେଇଯାଇଛି